ଦୌଡ଼ିବା ଏକ ମୋର ନୀତିଦିନିଆ ଅଭ୍ୟାସ ମୁଁ ପ୍ରତିଦିନ ସକାଳୁ ଉଠି ଆଉ ସଞ୍ଜବେଳେ ମଧ୍ୟ ଦୌଡ଼ିଥାଏ ଆଉ ଦୌଡ଼ିବା ଦ୍ଵାରା ମୋର ଶାରୀରିକ ଗଠନ ମୋର ଠିକ୍ ଥାଏ ଆଉ ମୋତେ ପରିଶ୍ରମ ମଧ୍ୟ ହୋଇଥାଏ ଯାହାଦ୍ଵାରା ମୋ ବଡ଼ି ଫିଟନେସ୍ ଠିକ୍ ରୁହେ କିନ୍ତୁ ମୁଁ ଏକ ଦୌଡ଼ିବା ସମୟରେ ଦିନେ ମୁଁ ବଧେ ପଡ଼ିଯାଇଥିଲି ଯାହା ଫଳରେ ମୋର ହାତଟି ମଧ୍ୟ ଭାଙ୍ଗି ଯାଇଥିଲା ଆଉ ସେ ହାତ ଭଙ୍ଗା ରୁ ମୁଁ ମଧ୍ୟ ଭଲ ହେବା ପାଇଁ ମୁଁ ମଧ୍ୟ ଡକ୍ଟରଙ୍କ ପରାମର୍ଶ ନେଇ ସେଥିରେ ମଧ୍ୟ ମୋର ହାତ ଠିକ୍ କରାହେଲା ଆଉ ସେ ଏଥିପାଇଁ ଭଲ ଡକ୍ଟରଙ୍କ ସହିତ ମୁଁ ପରାମର୍ଶ ନେଲି ନେଇ ସାରିଲା ପରେ ମୋର ହାତ ଭଲ ହେଇଥିଲା ଯାହା ଫଳରେ ମୁଁ ଏବେବି ମଧ୍ୟ ମୁଁ ପ୍ରତ୍ୟେକ ଦିନ ସକାଳୁ ଉଠି ମଧ୍ୟ ଦୌଡ଼ି ପାରୁଛି